ମୁଁ ଏକ ଗେମିଂ ସମ୍ପ୍ରଦାୟରେ ଅଂଶଗ୍ରହଣ କରିଥିଲି ଏହି ଗେମିଂ ସମ୍ପ୍ରଦାୟର ନାଁ ହେଉଛି ଫ୍ରି ଫାୟାର୍ ଆମେ ଏହି ଗେମିଂ ସମ୍ପ୍ରଦାୟରେ ମୁଁ ଆଉ ମୋ ସହିତ ଆମ ଗାଁର ଯେତେ ସାଙ୍ଗସାଥି ଅଛନ୍ତି ସମସ୍ତେ ଏହି ଗେମ୍ରେ ଯୋଗଦାନ କରିଛନ୍ତି ଏହି ଗେମ୍ରେ ପ୍ରଥମତଃ ଗୋଟିଏ ପ୍ଲେଗ୍ରାଉଣ୍ଡ ଥାଏ ସେଇ ଗ୍ରାଉଣ୍ଡ ମଧ୍ୟରେ ପଚାଶ ଜଣ ଲୋକ ଆସିଥାନ୍ତି ଏକା ସହିତ ଏବଂ କିଛି ସମୟ ଦେଇଥାନ୍ତି ତାପରେ ଆମେ ସମସ୍ତେ ପ୍ଲେ ପ୍ଲେୟର୍ମାନେ ଏକ ଫ୍ଲାଇଟ୍ରେ ଥାଉ ସେଇ ଫ୍ଲାଇଟ୍ରୁ ପନ୍ଦର ପନ୍ଦର ବା ଷୋହଳ ସେକେଣ୍ଡ ପରେ ଆମେ ଫ୍ଲାଇଟ୍ ଚଢ଼ିକିନା ଚଢ଼ିକରି ଗୋଟେ ମ୍ୟାପ୍ରେ ପହଞ୍ଚିଥାଉ ବା ଗୋଟେ ଅନ୍ୟ ଜାଗାରେ ପହଞ୍ଚିଥାଉ ସେହି ଜାଗାରୁ ଆମେ ଗୋଟେ ଜାଗା ସିଲେକ୍ଟ କରିକି ସେହି ଜାଗାରେ ଆମେ ଯାଇଥାଉ ଏବଂ ସେଇଠି ବିଭିନ୍ନ ପ୍ରକାର ଜିନିଷ ବା ବନ୍ଧୁକ ବା କାନ୍ଥ ବା ଗୁଲି ବା ବୁଲେଟ୍ ଇତ୍ୟାଦି ସବୁ ମିଳିଥାଏ ଏସ୍ ଏମ୍ ଜି ଗନ୍ ବା ଯେଉଁ ସ୍ନାାଇପର୍ ବନ୍ଧୁକ ଆମକୁ ମିଳିଥାଏ ଆମେ ସେହି ବନ୍ଧୁକ ନେଇକିନା ଆମ ବିରୋଧୀ ଦଳ ବା ବିରୋଧୀ ଟିମ୍କୁ ଆମେ ହରେଇବାକୁ ଚେଷ୍ଟା କରୁ ଏବଂ ହରେଇ ମଧ୍ୟ ଥାଉ ଆମ ସହିତ ସେଇ ପ୍ଲାଟଫର୍ମରେ ଜଣେ ମଧ୍ୟ ଖେଳାଯାଏ ଏବଂ ଦୁଇ ଜଣ ମଧ୍ୟ ଖେଳାଯାଏ ତିନି ଜଣ ମଧ୍ୟ ଖେଳାଯାଏ ଏବଂ ଚାରି ଜଣ ମଧ୍ୟ ଖେଳାଯାଏ ଏବଂ ତା'ଠାରୁ ଅଧିକ ଖେଳାଯାଇ ନଥାଏ ଚାରି ଜଣ ମିଶିକିନା ସେଇ ଗେମ୍ରେ ଯାଇଥାଉ ଏବଂ ଗେମ୍ରେ ଓଲ୍ହେଇକି ସମସ୍ତଙ୍କୁ ନକଡ଼ାଉନ୍ କରିଥାଉ ଏବଂ ସେହି ଗେମ୍ରେ ବହୁତଗୁଡ଼ାଏ ଅପସନ୍ ଥାଏ ଯେମିତି ଛୋଟ ମ୍ୟାଚ୍ ବଡ଼ ମ୍ୟାଚ୍ ତା ମଧ୍ୟରେ ଟ୍ରେନିଂ ଗ୍ରାଉଣ୍ଡ ମଧ୍ୟ ଥାଏ ଆମେ ସେଇ ଟ୍ରେନିଂ ଗ୍ରାଉଣ୍ଡରେ ଯାଇକିନା ଯେତେ ଚାହୁଁ ସେତେ ଯେଉଁ ବନ୍ଧୁକ ଚାହୁଁ ସେଇ ବନ୍ଧୁକ ନେଇପାରୁ ଏବଂ ସମସ୍ତଙ୍କୁ ମାରିପାରୁ ଏବଂ ସେଇ ଗେମ୍ରେ ତାଙ୍କେ ମାରୁ ମାରିବା ସାଙ୍ଗେ ସାଙ୍ଗେ ଆଉ ଥରେ ତାଙ୍କେ ଜିଅନ୍ତା ହୋଇଯାଇଥାନ୍ତି ଏବଂ ଆଉ ଅନ୍ୟ ଅନ୍ୟ ଅପସନ୍ ଥାଏ ଯଥାକି ବିଗ୍ ହେଡ଼୍ ବା କ୍ଲାସିକ୍ ସ୍କଡ଼୍ ରାଙ୍କ୍ ବା ରାଙ୍କ୍ ମଧ୍ୟ ଥାଏ ଆମେ ସେଇ ଗେମ୍ରେେ ନିଜର ରାଙ୍କ କେତେ ସ୍ଥାନରେ ଅଛି ସେହା ମଧ୍ୟ ବଢ଼େଇ ପାରୁ ବା କମେଇ ପାରୁ ତ ସେଇ ମଧ୍ୟରେ ଦୁଇଟା ରାଙ୍କ୍ ଥାଏ ଗୋଟେ ଥାଏ କ୍ଲାସିକ୍ ସ୍କଡ଼୍ ରାଙ୍କ୍ ଥାଏ ଏବଂ ଆଉ ଗୋଟେ ଖାଲି ରାଙ୍କ୍ ଥାଏ ସେଇ ରାଙ୍କ୍ ରେ ସିଲଭର୍ ଗୋଲ୍ଡ ହିରୋ ପ୍ଲାଟିିନମ୍ ସିଲଭର୍ ଗୋଲ୍ଡ ହିରୋଇିକ୍ ଏବଂ ମାଷ୍ଟର୍ ଏବଂ ତାପରେ ଲାଷ୍ଟ ଗ୍ରାଣ୍ଡ ମାଷ୍ଟର୍ ଥାଏ ଯେଉଁମାନେ ଗ୍ରାଣ୍ଡ ମାଷ୍ଟର୍ରେ ପହଞ୍ଚନ୍ତି ତାଙ୍କୁ ବହୁ ପରିମାଣରେ ଜିନିଷ ବା ଲୁଟ୍ ଦିଆଯାଏ ଆମେ ସେଠାରୁ ବାହାରି

ଅନ୍ୟ କେତେକ ପ୍ଲେୟର୍ସ ଅଛନ୍ତି ତାଙ୍କେ ମଧ୍ୟ ସେଇ ଗେମ୍ରେ ଖେଳୁଛନ୍ତି ଏବଂ ଆମେ ସେଇ ଗେମ୍ର ଅଭିଜ୍ଞତା ଆମ ଭିତରେ ଆମକୁୁ ବେଶୀ ଅଛି ଆମେ ସେଇ ଗେମ୍କୁ ଖେଳି ଖେଳି ଆମର ଅଭିଜ୍ଞତା ବେଶୀ ବଢ଼ିଛି ଆମେ ତାହା ମଧ୍ୟରେ ନିଜ ସାଙ୍ଗ ସହିତ କଥା ହୋଇପାରୁଛୁ ବା ସି ନିଜ ସାଙ୍ଗ ସହିତ ଭେଟ ହେଇ ପାରୁଛୁ ବା ନିଜେ ଆମ ସାଙ୍ଗ ଯେତେ ଦୂର ଥିଲେ ମୁଇଁ ତ ତାଙ୍କ ସହିତ ମିଟ୍ ହୋଇପାରୁଛି ବା ଏକା ସହିତ ଆମେ ଖେଳିପାରୁଛୁ ତାହା ମୁଁ ଉଣେଇଶି ଶହ ଦୁଇହଜାର ସତରରୁ ଦୁଇହଜାର ଚବିଶି ପର୍ଯ୍ୟନ୍ତ ଖେଳୁଅଛି ତା ମଧ୍ୟରେ ମୋ ବୋଉ ସାଙ୍ଗସାଥି ସେଇ ପ୍ଲାଟଫର୍ମରେ ଜଏନ୍ ହୋଇଛନ୍ତି ମୁଁ ତାଙ୍କ ସହିତ ବୋଉ ଟାଇମ୍ ଖେଳେ ଏବଂ ବୋଉ ମ୍ୟାଚ୍ ଜିତେ ବା ନିଜ ରାଙ୍କ୍ ମାଷ୍ଟର୍ ବା ଗ୍ରାଣ୍ଡ ମାଷ୍ଟର୍ରେ ପହଞ୍ଚେଇ ପାରିଥାଉ ଏବଂ ତାଙ୍କ ମଧ୍ୟରେ ମୁଁ ମୋ ସହିତ ମୋ ସାଙ୍ଗମାନେ ବି ମୋ ମୋଠୁ ବେଶୀ ହାୟ ଖେଳନ୍ତି ମୁଁ ସେଇ ଗେମ୍ ଭିତରେ ତାଙ୍କୁ ନିର୍ଦ୍ଦେଶ ଦିଏ ବା ନିର୍ଦ୍ଦେଶକ ତାଙ୍କର ଏବଂ ସେହି ଗେମ୍ରୁ ବୋଉ ରିୱାର୍ଡ଼ ଜିତିଲେ ବୋଉ ରିୱାର୍ଡ଼ ମିଲେ ବା ତା ମଧ୍ୟରେ କଷ୍ଟମ୍ ବି ଥାଏ ଯା ଯାହାଦ୍ୱାରା ଆମେ କେବେ କେବେ ଆମ ସହିତ ଆମ ଅପୋନେଣ୍ଟ ଝଗଡ଼ା ହୋଇଯାଉ ବା ଅନଲାଇନ୍ରେେ ଆସି ଆମକୁ ଗାଳି ଦେଇଥାଏ ବା ଉତ୍ପାତ କରିଥାଏ ଆମେ ତା ସହିତ କଷ୍ଟମ୍ ଖେଳି ତାଙ୍କୁ ତାଙ୍କର ଔକାତ୍ ବା ତାଙ୍କେ କେତେ ଖେଳୁଛନ୍ତି ବା ଦକ୍ଷତା କାହାର କଟୁକ କେଉଁଠୁ କେତେକ ଅଛି ସେଟା ଆମେ ଦେଖେଇପାରୁ ସେଇ ଯେ ସେଇ ମ୍ୟାଚ୍ରେ ସାତ ରାଉଣ୍ଡ ଥାଏ ବା ସାତଟି ବା ତେରଟି ମଧ୍ୟ ରାଉଣ୍ଡ ଥାଏ ଆମେ ଯିଏ ସବୁଠୁ ଆଗରେ ସବୁଠୁ ବେଶୀ ରାଉଣ୍ଡ ନେଲା ନେଇପାର୍ବ ସିଏ ସେଇ ଟିମ୍ର ସେଇ ମ୍ୟାଚ୍ର ବିଜେତା